ଆମର ଚାରି ପାଞ୍ଚ ପ୍ରକାର ମିଠା ଯିବ ପଚିଶ ତାରିଖ ଦିନ ଆପଣଙ୍କ ପାଖରେ ଭଲ ମିଠା କ'ଣ ଭଲ ରହିଛି ଅଛି ଯେ ଗୋଲାପଜାମୁ କେତେ ପଡ଼ିବ ଆଜ୍ଞା ଫାକ୍ଟ୍ରିଟିଏ ଅଛି ତ ଏତେ ରେଟରେ ହେବନି ଆଉ ଟିକିଏ କମ କରନ୍ତୁ ତିଆରି କରାହେଇଛି ଆଜ୍ଞା ମୁଁ ଶହେ ପିସ୍ ନେବି କେତେ ରେଟ୍ ଲାଗିବ

ହେଉ ଆଜ୍ଞା ସେଇଟା ବି ଶହେ ପିସ୍ ଦେଇଦେବେ ଏଇ ପଚିଶ ତାରିଖ ଦିନ ତ ଫଙ୍କସନ୍ ଅଛି ସେଇଦିନ ଆପଣ ନେଇ ଆସିବେ ପରେ ଆସିକି କ୍ୟାସ୍ ନେଇଯିବେ